ହଁ ହ୍ୟାଲୋ ହଁ ସାର୍ ମୁଇଁ ଯେନ୍ ଆପଣଙ୍କ ଯେନ୍ ଭବାନିପାଟଣାରୁ ବାଲିପଡ଼ା ଆସୁଥିଲି ଆପଣଙ୍କ କେବ୍ରେ ସାର୍ ସେଠି ମୋର୍ ଇଟା ପଇସା ଆଉ ମୋ ମାନେ ପର୍ସ୍ ଆଉ ମୋ ଫୋନ୍ଟା ରହିଯାଇଛି ଇଟା ମୋର୍ ଭାଇର ନମ୍ବର୍ରୁ ଫୋନ୍ କରିଚି ଆପଣଙ୍କ ନମ୍ବର୍ ମାନେ ଆପଣଙ୍କ ଓବେର୍ରେ କଣ୍ଟାକ୍ଟ କରିକି ଆପଣ ଫେରେଇ ପାରିବେକି ମାନେ କୋଉଠି ଅଛନ୍ତି ଆପଣ ଏବେ

ଆପଣ ଟିକେ ଦେଖିଦେବେକି ଅଛି ନା ନାହିଁ ମୋ ଫୋନ୍ ଆଉ ପର୍ସ୍ଟା ଆଜ୍ଞା ଯେ ଆପଣ ଟିକେ ମାନେ ଆପଣ ଆସିପାରିବେ ନା ମୁଁ ଯିବି ସାର୍ ଆପଣ ଏକ୍ଜାକ୍ଟ ଲୋକେସନ୍ଟା କୁହନ୍ତୁ ମୁଁ ଯିବି ମୁଁ ପର୍ସ୍ ଆଉ ଫୋନ୍କୁ ଆଣିକି ଆସିବି

ହଉ ହଉ ସାର୍ ଆପଣଙ୍କ ଆଉ କିଛି କାମ୍ ନାଇଁନା ଆପଣ ଆସିବେନା ଆଜ୍ଞା ଆପଣ ଯଦି ଆସି ନପାରିଲେ ମତେ କୁହନ୍ତୁ ମୁଁ ଯିବି ହଉ ସାର୍ ଆସନ୍ତୁ